ଆଜିକାଲି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦ୍ୱାରା ଆମେ ସବୁପ୍ରକାର ସୁବିଧା ପାଇପାରୁଛୁ କାରଣ ଫୋନପେ ଗୁଗୁଲପେ ରେ ଆମେ ଯେତେବେଳେ ଚାହୁଁଛୁ ଯାହାପାଖକୁ ବି ଚାହୁଁଛୁ ସୁବିଧାରେ ହିଁ ପଇସା ପଠାଇପାରୁଛୁ ଆଗରୁ ଯେତେବେଳେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ନଥିଲା ଆମେ ଆମେମାନେ ଏଟିଏମରୁ ଯାଇକି ପଇସା ଉଠାଇକି ବହୁତ କଷ୍ଟରେ ତାଙ୍କୁ ନେଇକି ଦେଇଥାଉ କା ଆଜିକାଲି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଇଙ୍ଗ ମାଧ୍ୟମରେ ଗୁଗୁଲପେ ଫୋନପେ ସାହାଯ୍ୟରେ ଆମେମାନେ ଯେତେବେଳେ ବି ଚାହୁଁଛୁ ଯାହାପାଖକୁ ବି ଚାହୁଁଛୁ ଆମେମାନେ ପଇସା ମଧ୍ୟ ସହଜରେ ପଠାଇପାରୁଛୁ